ହଁ ଆମ ଅଞ୍ଚଳରେ ଥିବା ଡାକ୍ଟରଖାନା ଗୁଡ଼ିକରେ ଅଧିକ ଭିଡ଼ ଏବଂ ଲମ୍ବା ଅପେକ୍ଷା ସମୟ ଦେଖିବାକୁ ମିଳୁଛି ଆମ ଅଞ୍ଚଳରେ ଏକ ଡକ୍ଟରଖାନା ଅଛି ଯେଉଁଠାରେ ଏତେ ଭଲ ଚିକିତ୍ସା ହେଉନାହିଁ କିନ୍ତୁ ଡକ୍ଟରମାନେ ମଧ୍ୟ ନାହାନ୍ତି ଜଣେ ଡକ୍ଟର ଆସନ୍ତି ସେ ଫୁଣି ଦଶଟାରେ ଆସିବେ ତାଙ୍କ ଇଛା ଅନୁସାରେ ପଳାଇଯିବେ ରୋଗୀଙ୍କ ସଂଖ୍ୟା ଏଠି ବହୁତ ଏବଂ ଡାକ୍ଟରଖାନାରେ ଅଧିକ ଘର ନଥିବାରୁ ଲୋକମାନେ ସେଠାରେ ରହି ପାରୁନାହାନ୍ତି ନର୍ସର କୌଣସି ସୁବିଧା ନାହିଁ ସେଥିପାଇଁ ତାଙ୍କ ଚିକିତ୍ସାରେ ବହୁତ ବିଳମ୍ବିତ ହେଉଛି ଏବଂ ଲୋକମାନେ ଅଧିକ ସମୟ ଯାଏଁ ଅପେକ୍ଷା କରୁଛନ୍ତି ଏବଂ ଆମର ଭଲ ଔଷଧ ପତ୍ର ମଧ୍ୟ ନାହିଁ ଯାହାଦ୍ୱାରା ଲୋକମାନେ ଅନେକ ଦୂରକୁ ଯାଉଛନ୍ତି ଔଷଧ ଆଣିବା ପାଇଁ ଡକ୍ଟରମାନେ ଭଲସେ ରୋଗୀ ଚେକ୍ କରୁନାହାନ୍ତି ଏହା ହେଉଛି ସବୁ କାରଣ ଯୋଉଁଥିପାଇଁ ଆମ ଡାକ୍ଟରଖାନାରେ ସବୁବେଳେ ଲମ୍ବା ଭିଡ଼ ଲାଗି ରହିଥାଏ